ମୁଁ ଏଭଳି କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲି ଆଜକୁ ବାଇଶ ବର୍ଷ ପୂର୍ବେ ମୋର ବାପା ଚାଲି ଯାଇଛନ୍ତି ଏବଂ ତାହାର ଚାରି ମାସ ପରେ ମୋର ବଡ଼ ଭାଇ ଚାଲିଗଲେ ଅର୍ଥନୀତି ଦୃଷ୍ଟିରୁ ଆମ ପରିବାର ଏତେ ରୁଗ୍ଣ ହୋଇପଡ଼ିଥିଲା ଯେ ନିଜର ବାସଗୃହ ଖଣ୍ଡିକୁ ଆମେ ସମ୍ଭାଳିପାରିବାରେ ଆମର ଦକ୍ଷତା ନଥିଲା ଯାହା ହେଉ କିଛି ବଦାନ୍ୟତା ବ୍ୟକ୍ତିଙ୍କର ସହୃଦୟତାର ସାହାଯ୍ୟରେ ଆମେ ନିଜକୁ ସେ ମାନେ ଇଏରୁ ବାହାରିବା ପାଇଁ ଚେଷ୍ଟା କଲୁ ଏବଂ ତାହା ହିଁ ହେଲା ମୁଁ ନିଜ ଗୋଡ଼ରେ ଛିଡ଼ା ହେଲି ମୋର ଅଧ୍ୟବସାୟ ବଳରେ ମୋର ବ୍ୟକ୍ତିତ୍ୱର କାର୍ଯ୍ୟ ଦକ୍ଷତା ବଳରେ ମୋର ସାନ ଭାଇକୁ ପାଠ ପଢ଼ାଇଛି ଯୋଡ଼ିଏ ଭଉଣୀଙ୍କୁ ମଧ୍ୟ ମୁଁ ବାହା କରାଇଦେଇଛି ଏବଂ ସାନ ଭାଇକୁ ଇଂରାଜୀରେ ଏମ୍ଏ ପର୍ଯ୍ୟନ୍ତ ତାଙ୍କୁ ପାଠ ପଢ଼ାଇ ମୁଁ ତାଙ୍କୁ ମଣିଷ କରିଛି ଏବଂ ନିଜେ ମଧ୍ୟ ଏହା ଭିତରେ ମୁଁ ଆଉ ତିନି ବଖରା ଘର ଆଜବେଷ୍ଟସ୍ କରି ଏବଂ ଗୋଟିଏ ଅନୁଷ୍ଠାନରେ ଚାକିରି କଲି